ରୋଷେଇ ମହିଲାମାନଙ୍କର କାମ ନେଇଁସି ଏଇଟା ପୁରୁଷମାନାନଙ୍କର ବି କାମ୍ ଏ ମହିଲାମାନେ କରିବେ ବୋଲି ଜରୁରୀ ନେଇଁସି ସେଇ ରୋଷେଇଟା ପୁରୁଷମାନେ ବି କରିପାରିବେ ଆଉ ମତେ ଆମର୍ ଘରେ ମୁଁ ଯେତେବେଲେ ବିହା ହେବାର ଆଗୁରୁ ମୋର୍ ବାପା ମୋର ଭାଇ ସାହାଯ୍ୟ କରୁଥିଲେ ମୋର ବିହା ହେବା ପରେ ମୋର ସ୍ୱାମୀ ମୋତେ ସବୁ ସବୁ ରନ୍ଧା ବଢ଼ାରେ ସାହାଯ୍ୟ କର୍ସନ୍ ବାସନ୍ ମାଜ୍ବାର୍ ଲାଗି ସାହାଯ୍ୟ କର୍ସନ୍ ମୁଇଁ ଯେତେବେଲେ ବାହାରିକି ଯାଇସିଁ ମୋର୍ ସ୍ଵାମୀ ସବୁ ଭାତ୍ ରାନ୍ଧିକିରି ରଖି ଦେଇସନ୍ ମୁଇଁ ଆସି ମୋତେ ବାଢ଼ିକିରି ବି ଖାଇବାର୍କେ ଦେଇସନ୍ ଆଉ ଯେନ୍ତି ବି ରାନ୍ଧିଛନ୍ ଯେତେ ବି ତୁନ୍ ଶାଗ ରାନ୍ଧିଛନ୍ ସବୁ ଭଲ୍ ଲାଗିଛି କେନ୍ସିଟା ଖରାପ ନ ଲାଗି ଆଉ ଏଇଟା ଏଇଟା ମହିଲାମାନେ କର୍ବେ ବୋଲି କିଛି ଜରୁରୀ ନାଇଁସି ଆଉ ସବୁ ପୁରୁଷମାନେ କରିପାର୍ବେ ଏଇ ଜିନିଷଟା ରନା ବଢ଼ା କାମ୍ଟା ଖାଲି ମହିଲାମାନଙ୍କର କାମ୍ ନାଇଁସି ଆଉ ମୋତେ ମୋର୍ ହଜବେଣ୍ଡ ବି ସଧାବେଲେ ମୋତେ କହେସନ୍ ନଁଗଲାା ସବୁ କାମ୍ ନା କର ଆଉ ମୁଇଁ କରି ମୁଇଁ ବି କରି ଲାଗିମି ମୁଇଁ ବି କର୍ମି କହେସନ୍ କାମ୍ରୁୁ ଆଏସନ୍ ସେମାନେ ବାହାରକି ଯାଏସନ୍ କାମ୍ରେ ହେଲେ ବି ସେମାନେ ସବୁ କାମ୍ କର୍ସନ୍ ନିଜେ ରାନ୍ଧିବାଢ଼ିକିରି ଯେତେବେଲେ ମୋ ନସି ସେମାନେ ରନ୍ଧାବଢ଼ା କରସନ୍ ଖବାର୍କେ ବି ଦେସନ୍ ଆଉ ଆପ୍ଥକ ଯେତେବେ ବି ରାନ୍ଧିଚନ୍ ଜାଣା ବି କରୁଛନ୍ କେନ୍ସି ଜିନିଷ୍ ଖରାପ ନାକରି ସବୁ ଜିନିଷ୍ ଭଲ ଭଲକରି ରାନ୍ଧ୍ସନ୍ ଭଲ୍ସେ ଖାଇଆବାର୍ ପିଇବାର୍ କେ ବି ନିଜ ଦେସନ୍ ନିଜ ବାସନ ପତର୍ ବି ମାଜ୍ସନ୍ ସବୁ କର୍ସନ୍ ହାତର୍ ଲାଗି ଏଇଟା ମହିଲାମାନଙ୍କର କାମ ହେଇଗଲା ନାଇସି ପୁରୁଷମାନଙ୍କର ବି କାମ୍ ଏ ହେଥିର ଲାଗି କର୍ବାର୍ କଥା ସବୁ ପୁରୁଷ ରନ୍ଧା ବଢ଼ା ଜିନିଷ୍ ରୋଷେଇ କର୍ବାର୍ କଥା